ବର୍ତ୍ତମାନର ପରିସ୍ଥିତିରେ କୁକୁଡ଼ା ଗୋଟେ ବହୁତ ଲାଭବନ୍ ଚାଷ ହୁଏ କୁକୁଡ଼ା ଚାଷ କରିକିରି ବହୁତ ଲୋକ ଉନ୍ନତି କରୁଛନ୍ ଆରୁ ମୁଇଁ ସମସ୍ତଙ୍କୁ କହିମି ଯେ ସମସ୍ତେ ପ୍ରାୟତଃ ଲୋକ ଯାର ସୁବିଧା ହେଇପାରୁଛେ ସେମାନେ କୁକୁଡ଼ା ଚାଷ କରନ୍ କୁକୁଡ଼ା ଚାଷରେ ବହୁତ ଫାଇଦା ରହୁଛେ ବହୁତ ଲାଭ ବି ମିଳୁଛେ ଆରୁ କୁକୁଡ଼ା ଚାଷ କରବାର୍ ଦ୍ୱାରା ଆମର୍ ଖାଦ୍ୟର ସଟେଜ୍ ମଧ୍ୟ କମିଯାଇ ପାର୍ବା ବୋଲି ମୋର ଆଶା ଆରୁ ଇ ଚାଷ କରବାର୍ ଦ୍ୱାରା ଆମେ ସମସ୍ତଙ୍କୁ ଖାଦ୍ୟ ବି ଯୋଗେଇ ପାରମା କୁକୁଡ଼ା ପ୍ରଜନନ କରବାର୍ ଲାଗି ଆମେ ତ ପ୍ରଥମେ ଦେଖ୍ବାର୍ କଥା ଭଲ୍ ବ୍ରିଡ଼ର ଗୋଟେ କୁକୁଡ଼ା ଭଲ୍ ବ୍ରିଡ଼ର କୁକୁଡ଼ା ଆର୍ ସେମାନଙ୍କୁ ଗୋଟେ ଅଲଗା ଜାଗକେ ନେଇକିରି ସେଠାରେ ଭଲ୍ ଖାଦ୍ୟ ଦେଇକିରି ସେମାନଙ୍କୁ ଛାଡ଼ିଦେବାର କଥା ଆଉ ସେମାନେ ପ୍ରକୃତିର ନିଜର ହିସାବରେ ସେମାନେ ପ୍ରଜନନ କରିବେ ଆର୍ ପ୍ରଜନନ କଲେ ସେଟା ଗୋଟେ ବଢ଼ିଆ ବ୍ରିଡ଼ର ବଢ଼ିଆ ହିସାବରେ ସେ ଚିଆଁମାନେ ହେବେ ସେମାନେ ହେଲ୍ଦି ହେସନ୍ ଆରୁ ଏନ୍ତା ହିସାବରେ ପ୍ରଜନନ କଲେ ବହୁତଟେ ଯେନ୍ ଆମର ଚିଆଁମାନେ ହେବେ ସେମାନେ ସୁସ୍ଥ ସବଳରେ ହେବେ ତାଙ୍କୁ ରୋଗ ରୋଗ ନାଇଁ ହୁଏ ଆରୁ ବହୁତ ଜଲ୍ଦି ବଢ଼ିଆ ହିସାବରେ ବଢ଼ି ପାରିବେ ଆମେ ଦେଖ୍ମା ବେଲେ ଚିଆଁମାନେ ଛୋଟ ଛୋଟ ପଶୁମାନଙ୍କର ଯତ୍ନ ନେବାରଟା ବହୁତ ଜରୁରୀ ଯେନ୍ତାକି ହଉ ଆମେ ଛେଲି ଚାଷ କରୁଛୁଁ ଛେଳି ଚାଷରେ ଛେଳି ଗୋଟେ ଛୋଟ ଛୋଟ ଜୀବ ସେମାନଙ୍କୁ ଗୋଟେ ଯତ୍ନ ନେବାରଟା ବହୁତ ଦରକାର ଆଉ ତାଙ୍କର ଯତ୍ନ ଯଦି ଆମେ ନେଇ ନ ପାର୍ମା ବୋଇଲେ ସେମାନେ ବି ଭଲ ହୃଷ୍ଟପୃଷ୍ଟ ଆକାରରେ ବଢ଼େଇ ନେଇପାରନ୍ ତାକୁ ଯଦି ଭଲ୍ ଖାଦ୍ୟ ନେଇ ଦେଇ ପାର୍ମା ଭଲେ ସାର ପାନୀୟ ଜଲ୍ ଦେଇ ନାଇଁ ପାର୍ମା ସେମାନଙ୍କର ଏଇଟା ମୁସ୍କିଲ୍ ହେଇଯାଇସି ସେମାନଙ୍କ ବଢ଼ବାରଟା ଜୀବଯାପନ କର୍ବାରଟା ତାଙ୍କର ବି ଗୋଟେ ଜୀବନ ଥିସି ସେଥିର୍ଲାଗି ସେମାନଙ୍କୁ ବି ଆମେ ଦେମା ଭଲ୍ ଖାଦ୍ୟ ଦେମା ସୁଷମ ଖାଦ୍ୟ ଦେମା ଆରୁ ତାଙ୍କର ସାଙ୍ଗେ ସାଙ୍ଗେ ତାଙ୍କର ଯତ୍ନ ବଢ଼ିଆ ହିସାବାରେ ନେମା ଆରୁ ଯେ ଆମେ ଯେନ୍ତା ବଢ଼ିଆ ହିସାରେ ଯତ୍ନ ନେମା ସେମାନେ ସେନ୍ତା ହିସାବରେ ବଢ଼ିବେ ଆଉ ହୃଷ୍ଟପୃଷ୍ଟ ହେବେ